ହ୍ୟାଲୋ କୃଷ୍ଣା କହୁଛ କି କୃଷ୍ଣା କହୁଛ କହୁଛ ଏଠି ତ ଓଡ଼ିଶାରେ କିଛି ବେପାର ହେଉନି ଆସିଲେ ବାହାରକୁ ଯାଇକି ବେପାର କରନ୍ତେନି କୋଉଦିନ ସୁବିଧା କରିକି ତୋର ସୁବିଧା କୋଉଦିନ ହେଉଛି ସେଇଦିନ ଆସନ୍ତୁ ବାହାରକୁ ଯିବା ନହେଲେ ଏଠି ତ ଓଡ଼ିଶା ଭିତରେ ତ କିଛି ବେପାର ବି ହେଉନି ବେପାର ହେଉନି ତେଣୁକରି ବାହାରକୁ ଯାଇକି ଆମେ କିଛି ଲାଭବାନ୍ କରିକି ଆସନ୍ତେ ନା ନାଇଁ

କୋଉଦିନ ସେଇଦିନ ମୁଁ ତତେ ଯାଇକି ନେଇକି ଆସିବି ଗାଡ଼ି କରିକି ନେଇକି ପଳେଇବା ଆଉ ଯାଇକି କରିକି ଆସିବା ଆଉ ହଁ ସବୁ ଜିନିଷ ନେଇଯିବା ଶାଢ଼ୀ ସ୍ୱେଟରଫଟର ସବୁ ନେଇଯିବା ଯ ଜ୍ୟାକେଟ୍ଫ୍ୟାକେଟ୍ ନେଇକି ସେଆଡ଼େ ବେପାର କରିକି ଲାଭବାନ ହେଇକି ଆସିବା ଆଉ କ'ଣ ସିଆଡ଼ୁ କ'ଣ କ'ଣ ଆଣିବା ତୁ କ'ଣ କ'ଣ ଆଣିବୁ ସିଆଡ଼ୁ ନା ନାଇଁ କିଛି ଆଣିବୁନି

ହୁଁ ତୁ ଆଣିବୁ ମୁଁ ବି ଆଣିବି ଦେଖିକି ଆଡ଼େ ଆଣିକି ଆସିବା ହାରି ଆଉ ବେଲେ ବୋଲେରୋ କରିଦେବା ସେଥିରେ ସବୁ ନେଇକି ପଳେଇ ଆସିବା ଆଉ ହଉ ହଉ ରଖୁଛିି ହାଁ